ମାଛ ଧରିବା ଭିତରେ ଚୁନା ମାଛଟା ହିଁ ସହଜ ଲାଗେ ଧରିବା ପାଇଁ ଆଉ କୌଣସି ମାଛ ଧରିବା ଶିଖିନୁ ଆଉ ଯେହେତୁ ଆମେ ସମୁଦ୍ର ଉପକୂଳ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଛେ ତ ସେଇ ହିସାବେ ଏଠି ବହୁତ ମାଛର ଚାହିଦା ରହିଛି ଆଉ ରୋହି ମୁଁ ଜାଣିବାରେ ରୋହି ମାଛ ଭାକୁର ମାଛ ମିରକାଳି ଆଉ ଶେଉଳ ତାଲିପରି ଚିତି ମାଛ ଏମିତି ହେଇକିରି ଚିଙ୍ଗୁଡ଼ି କଙ୍କଡ଼ା ଆଉ ଶେଉଳ ଭାକୁର ଏମିତି ହେଇକିରି ଏତିକି ମାଛର ମୁଁ ନାଁ ଜାଣିଛି କାହିଁକିନା ମୁଁ ବହୁତ ମାଛ ଖାଇବାକୁ ପସନ୍ଦ କରେନି ବହୁତ କମ୍ ଖାଏ ଆଉ ଚୂନା ମାଛଟା ବହୁତ ପସନ୍ଦ କାହିଁକିନା ସେ ବହୁତ ଦେହ ପାଇଁ ହିତକର ଆଉ ରେଟ୍ ହିସାବରେ କହିବାକୁ ଗଲେ ଶେଉଳ ମାଛର ଟିକେ ଅଧିକା ଶେଉଳ ଭାକୁର ଆଉ ଶୁଖୁଆର ବହୁତ ଚାହିଦା ରହିଛି ଶୁଖୁଆ ବିି ଜିରା ଶୁଖୁଆ ବହୁତ ଚାହିଦା ତ ସେଇ ହିସାବରେ ସବୁ ମାଛ ପସନ୍ଦ ଆଉ ମାଛ ଧରିବା ଭିତରେ କେବଳ ମୁଁ ଚୁନା ମାଛକୁ ହିଁ ଧରେ